ପଶୁମାନଙ୍କର ଚଲିବାର ଲାଗି ସବୁଜ ପଡ଼ିିଆର ଆବଶ୍ୟକତା ନିହାତି ରହବାକେ ପଡ଼୍ବା ସେମାନେ ତ ହିଁ ଯେଉଁଟାକି ଉଦ୍ଭିଦମାନଙ୍କ ଉପରେ ନିର୍ଭର କରସନ୍ ଆଉ ସେଥିର୍ଲାଗି ବୋଲିକିରି ପଡ଼ିଆର ପଡ଼ିଆ ନେଇ ହେଲେ ଘାସକେ ନାଇଁ ହେବା ଘାସ ଚଲବାର୍ ଲାଗି ସେ ତାକୁ ଦରକାର ପଶୁମାନଙ୍କର ମ୍ପେରେ ଗଲେ ଆମ ଗାଈ ଗୋରୁ ମେଣ୍ଢା ହେନ ତାଙ୍କୁ ଠିକ୍ ଜାଗା ଦରକାର ଚଲବାର୍ ଲାଗି ତାକୁ ଖାଦ୍ୟ ତ ନିିହାତି ଦରକାର ତ ଖରାପ ଜଳବାୟୁ ତାପରେ କଠିନ ପାଣିପାଗ ପ୍ଲାଷ୍ଟିକ୍ ଜଳ ଅଭାବ ଇତ୍ୟାଦି ପରିବେଶ ଯେଉଁ ଅଛି ପରିବର୍ତ୍ତନ କାରଣରୁ ତ ଅନେକ କିଛି ମାନେ ରୋଗ ମଧ୍ୟ ଦେଖବାର୍କେ ମିଲ୍ଛିି ମିଲ୍ଛିି ଯେନ୍କି ବର୍ଷାଦିନେ ଯଦି ଠିକ୍ ହିସାବରେ ବେଶୀ ଭିଜିଯିବ ବ ବେଲେ ସେମାନଙ୍କୁ ହୁଏତ ଜ୍ୱର ବି ହେଇଯାଇସି ତାପରେ ଖାଦ୍ୟ ଠିକ୍ ହିସାବରେ ନାଇଁ କରିପାରିଲେ କିମ୍ବା ଖାଦ୍ୟରେ କିଛି ଅପରିପାଗ ହେଲା କିମ୍ବା ଖରାପ ବିଦ୍ ଦୂଷିତ ଖାଦ୍ୟ ଯଦି ଖାଇଦେଲେ ତାହେଲେ ସେମାନେ ତାକୁ ଝାଡ଼ା ମଧ୍ୟ ହେଇଯାଇସି ହଇଜା ବି ହେଇଯାଇସି ବିଭିନ୍ନ ପ୍ରକାର ରୋଗ ହେଇଯାଇସି ଯଦ୍ୱାରାକିି ସେଇ ରୋଗ ଦ୍ୱାରା ସେ ଆମକୁ ଟ୍ରିଟମେଣ୍ଟ କରବାର ଲାଗି ପଶୁ ଚିକିତ୍ସାଳୟକେ ନେବାର ସୁବିଧା ଅଛି ଆଉ ସେନ ଚିକିତ୍ସା କରିକିରି ତାକୁ ଠିକ ହିସାବରେ ଆଣିକିରି ଆଇସୁନ୍